ଆମ ଗାଁରେ ଜଲ ସେଚନ ପାଇଁ ସୁବିଧା ଅଛି ଆଉ ଚାଷ ବି ହଉଛି ଜଲସେଚନ ପାଇଁ ହଉଛି ଯେ ଆମର୍ ଇନ ଧାନ୍ ଚାଷ୍ ବହୁତ୍ ପରିମାଣ୍ ରେ ହଉଚି ଡାଲୁଆ ଏବଂ ସାରଥିଆ ଦୁଇ ଖେଡ଼ ହୋଉଚେଁ ଡାଲୁଆ ଖେଡ଼ ଏକର ପତି ଚାଲିସ୍ ବସ୍ତା ନେଇଁଆନୁଛନ୍ ଏବଂ ସରତିଆ ଖେଡ଼ ତିରିଶି ପ୍ଲସ୍ ଆସୁଚି ଆରୁ ଇ ଚାଷ୍ ଟା ଆମର୍ ବହୁତ୍ କିଛି ଉପକୃତ୍ ରେ ଲାଗିଛେ ଆଉ କେନାଲ୍ ପାନି ଅଛି ବୋଲି ଆମର୍ ଗାଁ ରେ ବହୁତ୍ ଲୋକ୍ ବେକାରି ନା ରହିପାରବାର୍ ନିଜ ଗାଁ ଛାଡ଼ିକିରି ନାଇଁ ଯିବାର୍ ନିଜର୍ ଗାଁରେ ଚାଷ୍ ବାଡ଼ି କରି କରି ସମସ୍ତେ ଭଲ୍ କରି ଚଲୁଛନ୍ତି ଆଉ ଚାଷ୍ ର ଲାଗି ସରକାର୍ କେ ଆମକୁ ବହୁତ୍ ଟଙ୍କା ଭି ଲୁନ୍ ଭି ଦଉଛେ